ଢେଙ୍କାନାଳ ଜିଲ୍ଲାଟି ଆମର ସବୁଜ ଜିମାରେ ପରିପୂର୍ଣ୍ଣ ଏଠି ରାସ୍ତାର ଦି ପାର୍ଶ୍ୱରେ ଅନେକ ପ୍ରକାର ଗଛ ଲାଗିଛି ଫୁଲ ଗଛ ଲାଗିଛି ଫଳ ଗଛ ଲାଗିଛି ଏଠି ବହୁତ ଥଣ୍ଡା ପରିବେଶ ଏଇଠି ଵାୟୁପ୍ରଦୂଷଣ ହୁଏନାହିଁ ଏଇଠି ବାୟୁ ଏ ଥଣ୍ଡା ଯୋଗୁଁ ବାହାରୁ ବହୁତ ପିଲା ପଢ଼ିବାପାଇଁ ଆସନ୍ତି ଆମର ଔଷଧ ଜାତୀୟ ଗଛ ମଧ୍ୟ ଢେଙ୍କାନାଳ ଜିଲ୍ଲାରୁ ଭୁବନେଶ୍ୱର ଇନ୍ଷ୍ଟିଚ୍ୟୁଟରୁ ପିଲା ଆସନ୍ତି ଔଷଧ ଜାତୀୟ ଗଛ ରିସର୍ଚ୍ଚ କରିବାପାଇଁ ଆମର ଏଠି ବାୟୁ ଟୋଟାଲ ବହୁତ ଥଣ୍ଡା ପରିବେଶରୁ ବହୁତ ଶାନ୍ତି ଲାଗେ ବହୁତ ପର୍ଯ୍ୟଟକ ମଧ୍ୟ ଆସନ୍ତି କପିଳାସ ପାଖରେ ଗଛ ଅଧିକରୁ ସେଇଥିପାଇଁ ଆମର ଏଇଠି ପର୍ଯ୍ୟଟକ ମାନେ ବହୁତ ଆସିକି ବୁଲିକି ଯାଆନ୍ତି ଏଇଠି ବହୁତ ଶାନ୍ତି ଲାଗେ ଦୁଇପଟରେ ଗଛ ଥିବାରୁ ଆମର ଲୋକମାନେ ବି ବହୁତ ଯାତାୟତ କରିବାପାଇଁ ବହୁତ ସୁବିଧା ତାଙ୍କୁ ମିଳେ